ଗ୍ରାମୀଣ ଲୋକଙ୍କ ପାଇଁ ଗାଁରେ ରହୁଥିବା ଲୋକମାନେ ଆଇନ ପାଇବା ପାଇଁ ଓକିଲ ଯାଆନ୍ତି ଥାନା ଯାଆନ୍ତି କୋର୍ଟ ବି ଯାଆନ୍ତି ଥାନାରେ ଯଦି କୌଣସି ଗ୍ରାମୀଣ ଲୋକ ତାର ଅଭିଯୋଗ କରେ ବା ଏଫଆଇର ଦିଏ ସେମାନେ କାମ କରିବା ପାଇଁ ଡିଲେ କରନ୍ତି ଓକିଲକୁ ମଧ୍ୟ ଯଦି କୌଣସି ସମସ୍ୟା ପଡ଼େ ଓକିଲ ପାଖକୁ ଗଲେ ଓକିଲ ବି ଡେଟ ଘୁଞ୍ଚେଇ ଘୁଞ୍ଚେଇ ଚାଲେ ଲୋକମାନଙ୍କୁ ଭାରି ହଇରାଣ କରନ୍ତି ଏସବୁ ଅସୁବିଧା ସବୁ ଲାଗିକି ଥାଏ ଆଉ